ହଁ ମୁଁ ଫ୍ୟୁଜନ୍ ରୋଷେଇ ସହିତ ପରୀକ୍ଷଣ କରିଛି ଆମ ରୋଷେଇରେ ବିଭିନ୍ନ ସାଂସ୍କୃତିକ ପରମ୍ପରାର ଉପାଦାନ ଗୁଡ଼ିକୁ ମଧ୍ୟ ମିଶ୍ରଣ କରାଯାଉଛି ଯେମିତିକି ଆମ ଓଡ଼ିଆ ଘରର ପ୍ରାଧାନ୍ୟ ଓଡ଼ିଆ ଘରରେ ବହୁତ ସୁସ୍ୱାଦୁ ଧରଣର ଖାଦ୍ୟ ଖାଇବା ରୋଷେଇ କରିବା ମଧ୍ୟ ଆମର ସଂସ୍କୃତିରେ ଏହା ରହିଅଛି ତେଣୁକରି ଆମେ ବହୁତ ଭଲ ରୋଷେଇ କରୁ ଥାଉ ବହୁତ ଭଲ ରୋଷେଇ କରୁ ଆମ ଓଡ଼ିଆ ଘର ଆମ ଓଡ଼ିଆ ଘର ମାନଙ୍କରେ ବହୁତ ଭଲ ରୋଷେଇ କରାଯାଇ ଥାଏ ଏବଂ ସେହି ରୋଷେଇରେ ବହୁତ ଭଲ ସାଂସ୍କୃତିକ ପରମ୍ପରା ମଧ୍ୟ ଉପାଦାନର ମିଶ୍ରଣ ରହିଅଛି ସାଂସ୍କୃତିକ ଆମେ ସଦାସର୍ବଦା ଆମ ସାଂସ୍କୃତିକ ପରମ୍ପରାକୁ ଅନୁସରଣ କରିବା ଉଚିତ୍ କାରଣ ସେହା ହିଁ ଆମ ପରିଚୟ ସେଥିପାଇଁ ଅନେକ ଜାଗାରେ ଆମ ଆମକୁ ବିବାଦର ସମ୍ମୁଖୀନ ହେବାକୁ ପଡ଼ିଛି ଆମ ସାଂସ୍କୃତିକ ପରମ୍ପରାକୁ ଆମେ ସମ୍ମାନ ଦବା ଏବଂ କର୍ତ୍ତବ୍ୟ ଏହି ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଦେବା ଦ୍ୱାରା ଆମେ ସମାଜରେ ବହୁତ ଭଲ ନାଁ ଆମକୁ ବହୁତ ଭଲ ପରିଚୟ ଆମେ ସୃଷ୍ଟି କରିପାରିବା ସାଂସ୍କୃତିକ ପରମ୍ପରା ଉପାଦାନ ରୋଷେଇରେ ମଧ୍ୟ ମିଶ୍ରଣ କରାଯାଇପାରିବ